ମୋ ପ୍ରସ୍ତୁତ କରୁଥିବା ଚିକେନ ତରକାରୀଟିକୁ ସମସ୍ତଙ୍କୁ ବହୁତ ପସନ୍ଦ କରନ୍ତି ସମସ୍ତେ ବି ବହୁତ ଭଲ ଲାଗେ ମୁଁ କଣ କରିବି ମୁଁ ପ୍ରଥମେ ଯାଇଁକି ବଜାରକୁ ଯାଇଁକି ଚିକେନ କିଣିକି ଆଣିକି ତାକୁ ପାଖରେ ରଖି ତାକୁ ପାଣିରେ ତାକୁ ଭଲ ଭାବରେ ଧୋଇ ତାକୁ ହଳଦୀ ଲୁଣ ଗୋଳାଇ ତାକୁ ରଖିବି ରଖି ସାରିଲା ପରେ ତାକୁ ପ୍ରଥମେ କଡ଼ାଇରେ ତେଲ ପକାଇବି ତେଲ ପକାଇ ସାରିଲା ପରେ ତା ପରେ ଫୁଟଣ ପକାଇବି ଫୁଟଣ ପକାଇ ସାରିଲା ପରେ ପିଆଜ ପକାଇବି ପିଆଜ ଜରି ହୋଇ ସାରିଲା ପରେ ତାକୁ ଟିକେ ଲଙ୍କା ଗୁଣ୍ଡ ଆମର ଥିବ ଲଙ୍କା ଗୁଣ୍ଡ ପକାଇବୁ ପକାଇ ସାରିଲା ପରେ ମୁଁ ଯୋଉ ବଟ ବଟା ହୋଇଥିବା ଅଦା ଜିରା ଲଙ୍କା ପିଆଜ ତାକୁ ସେ ଯେଉଁ ମସଲା ସବୁଥିବ ତାକୁ ପକାଇବୁ ଆମର ବି ଚିକେନ ମସଲା ବି ବଜାରରେ ବିକ୍ରି ହେଉଛି ଚିକେନ ମସଲା ବି ତା ସହିତ କଷିବୁ କଷି ସାରିଲା ପରେ ତାକୁ ତାକୁ ମାଂସ ବି କଷିବୁ ସେହିଥିରେ ତା ପରେ ମାଂସ ବାଟଣଟା ଯେତେ ମସଲାଟା ଯେତେ କଷି ସାରିଲା ପରେ ତା ପରେ ଆମର ମାଂସଟା ତା ପରେ ସେଥିରେ ପକାଇବୁ ପକାଇଲା ପରେ ତା ପରେ ତାକୁ ତେଲରେ ତାକୁ ସବୁ ଲୁଣ ପକାଇବୁ ହଳଦୀ ପକାଇବୁ ତାକୁ ଭଲକି ଜାରି ହୋଇସାରିଲା ପରେ ପ୍ରଥମେ ଆମେ ଆଳୁଟାକୁ ପ୍ରଥମେ ତେଲରେ ଭାଜି ଦେଇଥିମୁ ମୁଁ ଆଗେ ରଖିଥିବୁ ସେ ଯେଉଁ ମସଲାଟା ଯୋଉ ମାଂସ ମସଲାଟା କଷି ହୋଇସାରିଲା ପରେ ଭଲ ଭାବରେ କିଛି ସମୟ ଦଶ ମିନିଟ୍ ପର୍ଯ୍ୟନ୍ତ ତାକୁ କଷିବୁ କଷି ସାରିଲା ପରେ ତାକୁ ପାଣି ଦେବୁ ପାଣି ଦେଇ ସାରିଲା ପରେ ହୋଇ ପାଣିରେ ଯେତିକି ବେଳେ ଫୁଟିବ ତାସହିତ ଆଳୁକୁ ଆମେ ପକାଇବୁ ଆଳୁ ପକାଇ ସାରିଲା ପରେ ତା ପରେ ଗ୍ୟାସରେ ପ୍ରେସର୍ କୁକର୍ରେ ତାକୁ ଦଶ ପନ୍ଦର ମିନିଟ୍ ଛାଡ଼ି ଦେବୁ ଦୁଇ ତିନିଟା ହ୍ୱିସିଲ୍ ମାରି ସାରିଲା ପରେ ତା ପରେ ତରକାରୀଟା ଆମର ସ୍ଵାଦିଷ୍ଟ ହୋଇକି ବାହାରି ଯିବ